ୟୁଟ୍ୟୁବ୍ରେ ଯିନ୍ ଚ୍ୟାନେଲ୍ଟା ଆସି ଅନାମିକାରେ ଆମେ ବହୁଟି ଶିଖିଛୁ ସେଇଠି ଆଉ ବହୁଟି ତାଙ୍କର ଦେଖା ସଖାରେ ବନେଇଛୁଁ ବି ଆଉ ତାଙ୍କର ରେସିପି ଯେତିକି ବି ଶିଖିଛୁ ବନେଇଛୁଁ ଭଲ୍ ଲାଗ୍ସି ଟେଷ୍ଟ୍ ବି ଲାଗ୍ସି ଖାଇବା ଲାଗି ଭଲ୍ ଲାଗ୍ସି ଆଉ ବନାବା ଲାଗି ଭଲ୍ ଲାଗସି ତାକୁ ଦେଖି କିରି ଲୋକ ବି ଗୋଟିଏ ଶିଖିବାର୍ ଲାଗି କିଛି ମିଲ୍ଛି ଆଉ ତାଙ୍କର ଟିଭିରେ ଯେତିକି ବତଉଛନ୍ତି ୟୁଟ୍ୟୁବ୍ରେ ଯେତିକି ବତଉଛନ୍ ଅନାମିକା ଚ୍ୟାନେଲ୍ରେ ଯେତିକି ବତଉଛନ୍ ନିତ୍ ଲୋକ ବି ଗୋଟେ ଶିଖିବାର୍ ଲାଗି ଭଲ୍ ନୂଆ ଜିନିଷ୍ଟେ ମିଲ୍ଛି ଆଉ ବହୁତ୍ ଜିନିଷ୍ ଶିଖିବି ହେସି ଆଉ ନିଜେ ଘରେ ବନେଇ କିରି ବି ଖାଇ ଖାଇ ପିଇ ହେସି ଆଉ ବହୁତ୍ ଜିନିଷ୍ ସେନ୍ତା ଅଛି ଯେ ବତଉଛନ୍ ସେମାନେ ନିଜେ ଲୋକ କରି କିରି ଖାଇବେ ହେସେ ଆଉ ଭଲ୍ ଲାଗ୍ସି ସବୁ ଜିନିଷ୍ ଯେତ୍କି ବି ରେସିପି ବନାଉଁସନ୍ ବତାସନ୍ ସବୁ ରେସିପି ବନେଇ କରି ଖାଇଲା ବେଲକି ଭଲ୍ ଲାଗ୍ସି